ହ୍ୟାଲୋ ସସ୍ମିତା ତୁଇ କେନ୍ତା ଅଛୁ ଭଲ୍ ଅଛୁ ମୋର୍ ତୁଇ ତ ଏକ୍ସ୍ପର୍ଟ୍ ଅଛୁ ଟେକ୍ନୋଲୋଜିର ମୋର୍ ଫଟୋଗୁଡ଼ିକ ଡିଜିଟାଇଜେସନ୍ ଅଛି ସେନୁ ବେକ୍ଅପ୍ କରିକିରି ଫଟୋ ଟିକେ କାଢ଼୍ବାକେ ଚାହୁଁଚେ ସବୁ ଫଟୋମାନ୍କୁ କେନ୍ତାକରି କର୍ମି ତୁଇ ଟିକେ ମତେ କେନ୍ତାକରି ଅପ୍ଲୋଡ଼୍ କର୍ମି ତାର୍ ବିଷୟରେ ମୁଇଁ ଟିକେ ବତେଇଦେ ମୁଇଁ ଟିକେ ନେଇଜାନି ଟେକ୍ନୋଲୋଜି ବିଷୟରେ ସବୁ କିଛି ଟିକେ ନେଇାଜାନି ତୁଇ ଟିକେ ବତେଇ ଦେତୁ ବେଲେ ଭଲ୍ ହେତା କେନ୍ତା କେନ୍ତା କରି ମୁଇଁ ଟିକେ କର୍ମି ସେଟା ତୁ କହିଦେ ମତେ ଟିକେ ଅପ୍ଲୋଡ଼୍ କେନ୍ତାକରି କର୍ମି ଆରୁ କେନ୍ତାକରି ସେନୁ କାଢ଼୍ମି ଯେ ତୁଇ ଟିକେ ବତେଇ ଦେ